ହ୍ୟାଲୋ ଆପଣ ତାରିଣୀ ରେଷ୍ଟୁରାଣ୍ଟରୁ କହୁଛନ୍ତି ମୁଁ ସସ୍ମିତା ଜେନା କହୁଥିଲି ମୁଁ ଯେଉଁ ଖାଦ୍ୟ ଅର୍ଡ଼ର କରିଥିଲି ମୁଁ ତାହା ବିଷୟରେ ଜାଣିବାକୁ ଚାହୁଁଛି ସେ'ଠି ସେ ଖାଦ୍ୟ କେଉଁଠି ଅଛି ଓ କେତେବଳେ ପହଞ୍ଚିବ ଆଉ ପ୍ୟାକିଂ କେମିତି ଅଛି ଏବଂ ଖାଦ୍ୟ କେମିତି ଅଛି ତାହା ମୁଁ ଜାଣିବାକୁ ଚାହୁଁଛି